ସବୁପ୍ରକାର ଦୃଷ୍ଟିରୁ ଯଦି ଆମେ ଦେଖିବା ତାହେଲେ ମହିଳାମାନଙ୍କ ପାଇଁ ଆଜିର ଦିନରେ ଆମ ଜିଲ୍ଲାରେ କୌଣସି ପ୍ରକାରର ଅସୁବିଧା ନାହିଁ କାରଣ ମହିଳାମାନେ ପାଠଶାଠ ପଢ଼ି ସେମାନେ ମଧ୍ୟ ବହୁତ ପ୍ରକାର ଜିନିଷ ଜାଣିସାରିଲେଣି ଆଉ ବହୁତ ସଚେତନ ମଧ୍ୟ ହୋଇଛନ୍ତି ତାହା ସହିତ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଇ ମହିଳାମାନଙ୍କୁ କେମିତି ସଶକ୍ତ କରଣ କରାଯାଇପାରିବ ସେ ଉପରେ ମଧ୍ୟ ସେମାନେ ଚିନ୍ତା କରୁଛନ୍ତି ଆଉ ମହିଳାଙ୍କୁ ପାଠପଢ଼ା ନିଯୁକ୍ତି ସମାଜରେ ଉନ୍ନତିକରଣ କରିବା ପାଇଁ ମହିଳାଙ୍କୁ କେମିତି ବ୍ୟବହାର କରାଯାଇପାରିବ ତାର ମଧ୍ୟ ସେମାନେ ପଦକ୍ଷେପ ନେଇଛନ୍ତି ଯେମିତିକି ଶିକ୍ଷାରେ ମହିଳାଙ୍କ ପାଠ ପଢ଼ିବାରେ ଯ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଯେମିତି ନେଇଛନ୍ତି ଯେମିତିକି ପ୍ରତି ସ୍କୁଲ୍ କଲେଜରେ ମଧ୍ୟ ରହିବା ପାଇଁ ସୁବିଧା ସେମାନଙ୍କର ଯିବାଆସିବା ପାଇଁ ମଧ୍ୟ ସବୁ ସରକାର ଗାଡ଼ି ଯେଉଁ ଏବେ ଦଉଛନ୍ତି ତ ସାଇକେଲ ବି ଯୋଗେଇ ଦଉଛନ୍ତି ଆଉ ମହିଳାଙ୍କର ପାଠ ପଢ଼ିବା ପାଇଁ ମଧ୍ୟ ଫିସ ଯେକୌଣସି ପାଠ ପଢ଼ିବା ଫିସ ତାକୁ ମଧ୍ୟ କମ୍ କରୁଛନ୍ତି ନିଃଶୁଳ୍କ ମଧ୍ୟ ଗୋଟେ ଗୋଟେ ଜାଗାରେ ନିଃଶୁଳ୍କ କରାଯାଉଛି ଆଉ ସେମାନଙ୍କର ସେଫ୍ଟି ଦୃଷ୍ଟିରୁ ବସରେ ସେମାନେ ବସ ଗାଡ଼ିରେ ସେମାନଙ୍କର ସିଟ୍ ଅଲଗା ପ୍ରକାର ରହୁଛି ସେଇଠି କେବଳ ମହିଳା ହିଁ ବସିବେ କେବଳ ଆଉ କେହି ବସିପାରିବେ ନାହିଁ ସେଫ୍ଟି ଦୃଷ୍ଟିରୁ ଆମ ଜିଲ୍ଲାରେ କୌଣସିପ୍ରକାର ସୁବିଧା ମହିଳାମାନଙ୍କ ପା ପାଖରେ ନାହିଁ ଆଉ ଆଗରୁ ଯେଉଁ ସମସ୍ୟା ଗୁଡ଼ିକ ଥିଲା ସେ ସମସ୍ୟା ଆଉ ଏବେ ଦେଖିବାକୁ ମିଳୁନାହିଁ ମହିଳାମାନେ ବହୁତ ସଶକ୍ତିକରଣ ହୋଇସାରିଲେଣି ଆଉ ସମାଜରେ ସେମାନଙ୍କ ପ୍ରତି କୌଣସି ବିପଦ ନାହିଁ